ହ୍ୟାଲୋ ଶୁଣ ଭାଇ ତ ଆପଣଙ୍କର ଏଇଠି କ'ଣ କ'ଣ ଅଛି ଏଇଟା ସିଙ୍ଗଡ଼ା ବରା ଏଇଟା କ'ଣ ଆଳୁଚପ ଓହୋ କେତେ କେତେ ରେଟ୍ ରେଟ୍ ଗୁଡ଼ା କେତେ ମାନେ ପିସ୍ ପିସ୍ ନା ପ୍ଲେଟ୍ ଓହୋ ଚାଟ କେତେ

ହୁଁ ଲାଗୁଛି ଟିକେ କାହିଁକି ଏତେ ରେଟ୍ ଓ ସେଥିପାଇଁ ଟିକେ ରେଟ୍ ନହେଲେ ପୋଷଉନି ନାଇଁ ଭଲ ବିକ୍ରି ହେଇଯାଉଛି ଲୋକ ଆସୁଛନ୍ତି ଗ୍ରାହକ ଓହୋ ମୁଁ ଆସୁଥିଲି ଆପଣଙ୍କ ପାଖକୁ ଏଇ ଆମ ବାଙ୍ଗଲୋରରୁ ଆଉ ଏଇଟା ତ ବହୁତ ରେଟ୍ ଅଛି ତ ଆପଣ ଏମିତି କରୁନାହାନ୍ତି ମୁଁ ତ ବାଙ୍ଗଲୋରରେ ରହୁଛି ସେଇଠିକି ଗଲେ ଆପଣଙ୍କୁ ଶସ୍ତାରେ ବି ସବୁ ମିଳିବ ଭଲ ଗ୍ରାହାକ ବି ଅଛନ୍ତି ବହୁତ ଲୋକ ସେଇଠି ଶସ୍ତାରେ ସବୁ ଜିନିଷ ଖାଇବେ ଆପଣଙ୍କୁ ପଇସା ବି ବେଶୀ ମିଳିବ ଆମଦାନୀ ବେଶୀ ହେବ ସେଇଠି ସବୁ ନିଜେ ତିଆରି କରୁଛନ୍ତି ନା ବିରି ଆମର ଆଳୁ ଫାଳୁ ସବୁ ପରିମାଣ ହଁ ଓହୋ ଏଇଠି ସେଇଠି କ'ଣ ହେଉଛି ନା ସବୁ ଜିନିଷ କଞ୍ଚାମାଲ ମିଳିଯାଉଛି ସେଇଠି ସୁବିଧାରେ ସେଥିପାଇଁ ଟିକେ ରେଟ୍ ଟା କମ୍ ଅଛି ଲୋକ ବି ବହୁତ ମାନେ ଭଲସେ ସେଇଠି ଭିଡ଼ ବି ହୁଏ ଆପଣ ଯଦି ଆସିପାରନ୍ତେ ହେଲେ ଭଲ ବିକ୍ରି ବି ହୁଅନ୍ତା ଭଲ ଆପଣଙ୍କର ବି ଇନ୍କମ୍ ହୁଅନ୍ତା ଭଲ ମୋତେ ଗୋଟେ ଖୁସି ଲାଗନ୍ତା ଆଉ କାହିଁକିନା ଏଇଠି ସବୁ ରେଟ୍ ଅଛି ହୁଁ ଏଇଠି ସବୁ ରେଟ୍ ଅଛି ନା ସବୁ ଦଶ ଟଙ୍କା ହେଇ ହେଲାବେଳକୁ ଗୋଟେ ଗୋଟେ ପିସ୍ ଦଶ ଟଙ୍କା ୟାଡ଼େ ଚାଟ ତିରିଶି ଚାଳିଶି ଟଙ୍କା ନଉଛନ୍ତି ମାନେ ରେଟ୍ ଲାଗୁଛି ଲୋକ ବେଶୀ ଆସିପାରୁନାହାନ୍ତି ମୁଁ ଦେଖୁଛି

ହଁ ସେମିତି କରିବା ମୁଁ ଏଥର ଗଲେ ମୁଁ ଏଥର ଗଲେ ସବୁ ଠିକ୍ ଠାକ୍ କରିବି ଆଡ଼୍ରେସ୍ଟା ଦେଇଦେବି ଆପଣଙ୍କୁ ଆପଣ ପଳାଇ ଆସିଲେ ଭଲ ହୁଅନ୍ତା ଏଇଟା କ'ଣ ବାଇଗଣ ଚପ ନା କ'ଣ ଓହୋ ନା ଏଇଟା ଗୋଟେ ବଢ଼ିଆ ଭଲ ଆଇଟମ୍ଟା ଏଇଟା ଏସବୁ ଦଶ ଟଙ୍କା ଏଇଟା ଏସବୁ ଦଶ ଟଙ୍କା ଅହ ନାଇଁ ରେଟ୍ ଅଛି ଆମର ସେଇଠି ଟିକେ ସାତ ଟଙ୍କା ଆଠ ଟଙ୍କାରେ ମିଳିଯାଉଛି ସେଇଠି ରେଟ୍ ଅଛି ଆଉ ନାଇଁ ଆପଣ ସେମିତି କରନ୍ତୁ ଆପଣ ପଳାଇ ଆସିବେ ବାଙ୍ଗଲୋରକୁ ମୁଁ ସେଇଠି ଗୋଟେ ଜାଗା ଆପଣଙ୍କ ପାଇଁ ନେଇ ଯିବି ସେଇଠି ଷ୍ଟଲ୍ ଲଗାଇବେ ଭଲ ଇନ୍କମ୍ କରିପାରିବେ ସୁବିଧାରେ ସବୁ ସୁବିଧା ଅଛି ଠିକ୍ ଅଛି ମୁଁ ତାହେଲେ ମୁଁ ଆସେ ହଉ